ଯଦି ଆମ ଗାଁର କୌଣସି ବ୍ୟକ୍ତିର ଅଙ୍ଗ ଭାଙ୍ଗିଯାଏ ତାହେଲେ ସିଏ ବହୁତ କଷ୍ଟ ପାଇଥାଏ ସେହି କଷ୍ଟରୁ ମୁକ୍ତି ପାଇବା ପାଇଁ କେହି କେହି ଲୋକ ଆମ ଗାଉଁଲି ଚିକିତ୍ସାର ଉପଚାର କରିଥାନ୍ତି ଏବଂ ଆଉ କେହି ଲୋକ ଗାଁ ପାଖରେ ଥିବା ଡାକ୍ତରଖାନାର ସହାୟତା ନେଇଥାନ୍ତି ଯାହାଫଳରେ ସେମାନେ ସେମାନଙ୍କ କଷ୍ଟରୁ ମୁକ୍ତି ପାଇଥାନ୍ତି ଏବଂ ଭଲ ହୋଇ ଘରକୁ ଫେରିଥାନ୍ତି